ଆମ ରାଜ୍ୟର ଭୂଗୋଳ ଆମ ରାଜ୍ୟର ଅର୍ଥବସ୍ଥାକେ ଆର୍ ସୁଯୋଗ ସବୁକେ ସୁଯୋଗ ବଣ୍ଟନ କର କର୍ବାକେ ପ୍ରଭାବିତ କରିଥିସି ଯେମିତିକି ଆମର୍ ରାଜ୍ୟର କେତେ କେତେ ଜାଗାରେ ଖଣି ଅଛେ ତ କେନେ ନଦୀ ନଦୀ ସମୁଦ୍ର ଅଛେ ପୋଖରୀ ଅଛେ କେନେ ସମତଳ ଅଞ୍ଚଳ ଅଛେ ତ କେନେ ସମୁଦ୍ର ଅଛେ ତ କେନେ ପାହାଡ଼ିଆ ଅଞ୍ଚଳ ଅଛେ ପାହାଡ଼ ଜଙ୍ଗଲ ଅଛେ ତ କେନେ ଜଙ୍ଗଲ ମଧ୍ୟ ଅଛେ ଆର୍ ସେ ଯେନ୍ ଜାଗାରେ ଖଣି ଅଛେ ସେନୁ ଖଣି ଖୋଦନ କରିକିନା ଖଣିଜ ପଦାର୍ଥ ସବୁ ଉତ୍ପାଦନ କରିକିନା ଆମେ ଆମର ରୋଜଗାର କରିଥିସୁଁ ଯେନ୍ ଖଣିଜ ସମ୍ପଦ ସବୁ ଆମେ ସେନୁ ଉତ୍ପାଦନ କରିଥିସୁଁ ସେଟାକେ ବିକ୍ରି କରିକି ଆମ ରାଜ୍ୟ ଅର୍ଥ ଅର୍ଥ ପାଇଥିସି ତାର ସାଙ୍ଗେ ସାଙ୍ଗେ ସୁଯୋଗ ବି ଏଇନେ ସୃଷ୍ଟି ହେସି ଯେହେତୁ ଖଣି ଖୋଦନ ହେବା ସେନେ ତ ଲୋକମାନଙ୍କ ନିଯୁକ୍ତି ନିହାତି ଦରକାର ଥିସି ଲୋକମାନେ ନାଇଁ ନିଯୁକ୍ତି ନାଇଁ ପାଇପାରିଲେ ସେ ସେନେ ଆଉ ଖଣି ଖୋଦନ ହେଇପାରବା କା ତ ସେନେ ଯେନ୍ କାମ ପାଇଲେ ଲୋକମାନେ ସେଥିରେ ରୋଜଗାର କରିପାରିଲେ ସେମାନେ ସୁଯୋଗ ପାଇପାରିଲେ ଇନକମ୍ କର୍ବାର ଆର୍ ଆମ ରାଜ୍ୟ ବି ଅର୍ଥ ଉପାର୍ଜନ କରିପାରିଲା ସେନୁ ଜଳ ବିଭିନ୍ନ ନଦୀମାନ ମାନ ବଡ଼ବଡ଼ ନଦୀମାନ ଅଛେ ସେନେ ଇଲେକ୍ଟ୍ରିକ୍ ଇଲେକ୍ଟ୍ରିକ୍ ଉତ୍ପାଦନ ହେଉଛେ ସେନୁ ଯେମିତିକି ଆମର ହୀରାକୁଦ ହୀରାକୁଦ ଡ୍ୟାମ୍ ଇଲେକ୍ଟ୍ରିସିଟି ବ୍ୟବହାର ହେଉଛେ ସେନୁ ଇଲେକ୍ଟ୍ରିର ଉତ୍ପାଦନ ହେଇପାରୁଛେ ତ ସେନୁ ବି ଆମେ ଗୋଟେ ପ୍ରକାର ପାଇପାରୁଛେ ସୁଯୋଗ ସେନେ ବି କାମ କର୍ବାର ଲାଗି ବହୁତ ଜଣ ନିଯୁକ୍ତି ପାଉଛନ୍ ସେମାନେ ବି ସୁଯୋଗ ପାଇପାରୁଛନ୍ ନିଯୁକ୍ତି ଅର୍ଥ ଉପାର୍ଜନ କରିବା ତାର୍ ସାଙ୍ଗେ ସାଙ୍ଗେ ଆମର ଓଡ଼ିଶା ବି ବହୁତ ବିକାଶ କରିପାରୁଛେ ତାର୍ ସାଙ୍ଗେ ସାଙ୍ଗେ ସମୁଦ୍ର ବି ଆମର ଓଡ଼ିଶାର କେତେକ ଜିଲ୍ଲାରେ ସମୁଦ୍ର ଅଛି ଯେମିତିକି ପୁରୀ ପୁରୀର ତ ସେନୁ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରୁ ଖଣିଜଦ୍ରବ୍ୟ ସବୁ ଉତ୍ପାଦନ ହେଇପାରୁଛେ ସମୁଦ୍ର ତଳୁ ଆର୍ ତାର ସାଙ୍ଗେ ସାଙ୍ଗେ ମାଛ ବି ଉତ୍ପାଦନ କରାଯାଉଛେ ସେନୁ ଲୁଣ ଉତ୍ପାଦନ ହେଇପାରୁଛେ ତ ସେମିତିକିନା ଆମର ବୈଦେଶିକ ବେପାର ବି ହେଇପାରୁଛେ ସେ ସମୁଦ୍ର ମାଧ୍ୟମରେ ସେ ଯାହାର୍ ଫଳରେ ଆମର ରାଜ୍ୟ ସେଠୁ ବି ଅର୍ଥ ରୋଜଗାର କରିପାରୁଛେ ତାର୍ ସାଙ୍ଗେ ସାଙ୍ଗେ ଆମର ଖଣିଜ ପଦାର୍ଥ ଜିଲ୍ଲା ଖଣିଜ ପାଣ୍ଠି ଉପକୂଳ ଅଞ୍ଚଳରେ ଅଧିକ ବିନିଯୋଗରୁ ଉତ୍ପନ୍ନ ସମ୍ପତ୍ତିର ଅସମାନ ବଣ୍ଟନ ଇସବୁ ଖଣି ଇତ୍ୟାଦି ସାହାଯ୍ୟରେ ଆମ ରାଜ୍ୟ ଅଧିକ ଟଙ୍କା ଅର୍ଥ ଉପାର୍ଜନ କରିଥିସି ତାର ସାଙ୍ଗେ ସାଙ୍ଗେ ସୁଯୋଗ ବି ପାଇଥିସି ଆର୍ ଲୋକମାନେ ମଧ୍ୟ ଇନେ ସୁଯୋଗ ପାଇ ପାରୁସନ୍ ରୋଜଗାର କରବାର୍ ଲାଗି